ମୋର ପ୍ରିୟ ସ୍ଥାନ ହେଉଛି ଦାରିଙ୍ଗିବାଡ଼ି ମୁଁ ଶୀତଦିନେ ଦାରିଙ୍ଗିବାଡ଼ି ଯିବାପାଇଁ ମୋତେ ବହୁତ ଭଲ ଲାଗେ ଓ ତାହାର ସକାଳର ଦୃଶ୍ୟ ଓ ତା' କୁହୁଡ଼ି ତ ମୋତେ ବହୁତ ଭଲ ଲାଗିଥାଏ ଓ ସେଥିରେ ଥିବା ସେଇଠି କଫି ବଗିଚା ଆଉ ହିଲ ଭିୟୁ ପାର୍କ ଆଉ ୱାଟର ଫଲ ମୋତେ ବହୁତ ଭଲ ଲାଗେ ସେଇଥିପାଇଁ ମୁଁ ଶୀତଦିନେ ଖାସକରି ସେଇଠିକୁ ଯାଇଥାଏ ତ ମୁଁ ନୁହେଁ ଅନେକ ଲୋକ ମଧ୍ୟ ଏଠୁ ବହୁତ ଦୂରଦୂରାନ୍ତରୁ ଆସୁଛନ୍ତି ଭୋଜି କରିବାପାଇଁ ଓ ତାଙ୍କର ସମୟ ପରିବହନ କରିବାପାଇଁ ଏଇଠିକୁ ଆସନ୍ତି ତ କନ୍ଧମାଳ ଡିଷ୍ଟ୍ରିକ୍ଟର ଦାରିଙ୍ଗିବାଡ଼ି ହେଉଛି ଏକ ଏମିତି ଜାଗା ଯାହାକି ପ୍ରାକୃତିକ ସମ୍ପଦ ଭରି ରହିଛି ଏଇଥିରେ ତ ସେଥିରେ ଲୋକମାନେ ବି ବହୁତ ଭଲ